ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଏବଂ କଳାତ୍ମକ ପରମ୍ପରାଗୁଡ଼ିକ ହେଉଛି ସାହିତ୍ୟ ସଙ୍ଗୀତ ନୃତ୍ୟ ଚିତ୍ରକଳା ଚିତ୍ରପତି ପଞ୍ଚସଖା ମୂର୍ତ୍ତି ଇତ୍ୟାଦି ମୂର୍ତ୍ତି ଗଠନ କରିବା ଦ୍ୱାରା ଜାଗା ଭଲ ଦେଖାଯିବା ସହିତ ପରିବେଶ ମଧ୍ୟ ଭଲ ରହିଥାଏ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ କଳା ହଉଚି ଡ଼୍ୟାନ୍ସ ନୃତ୍ୟ ଓଡ଼ିଶୀ ଡ଼୍ୟାନ୍ସ ସାହିତ୍ୟ ସଙ୍ଗୀତ ଯେଉଁଟା ଜନ ଗଣ ମନ ସଙ୍ଗୀତ ଥାଏ ଯୋଉଠିକି ସବୁ ଜାଗାରେ ଗାନ କରାଯାଏ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଏବଂ କଳାତ୍ମକ ପରମ୍ପରାଗୁଡ଼ିକ ମଧ୍ୟରୁ ସାହିତ୍ୟ ଅନ୍ୟତମ ଏବଂ ସଙ୍ଗୀତ ନୃତ୍ୟ ଚିତ୍ରକଳ୍ପ ମଧ୍ୟ ଅନ୍ୟତମ ହୋଇଥାଏ ମୂର୍ତ୍ତି ଚିତ୍ର ପତି ପଞ୍ଚଶଖା ହେଉଛି ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଏବଂ କଳାତ୍ମକ ପରମ୍ପରା ଏହି ଓଡ଼ିଶାରେ ବହୁତ ଗୁଡ଼ାଏ କଳାତ୍ମକ ପରମ୍ପରାଗୁଡ଼ିକ ପାଳନ କରାଯାଏ ଯୋଦ୍ଵାରା ଲୋକମାନେ ବା ହିନ୍ଦୁ ଲୋକମାନେ ବହୁତ ହି ମାତ୍ରାରେ ମାନିକିରି ଚଳନ୍ତି ଏବଂ ସେଗୁଡ଼ିକ ହିନ୍ଦୁମାନଙ୍କ ଦ୍ୱାରା ହିଁ ହୋଇଥାଏ ହିନ୍ଦୁମାନେ ହିଁ ସେଗୁଡ଼କୁ ପାଳନ କରିଥାନ୍ତି ଖ୍ରୀଷ୍ଟିୟାନମାନେ ତ ସେଯୋଗୁ କରିନଥାନ୍ତି ଓଡ଼ିଶାର ମୁଖ୍ୟ ସାଂସ୍କୃତିକ କଳାତ୍ମକ ପରମ୍ପରାଗୁଡ଼ିକ ଯୋଗୁଁ ଓଡ଼ିଶାର ଲୋକମାନେ ଆଶାନ୍ଦିତ ହେବା ସହିତ ଅଧିକ ମାତ୍ରାରେ ଆଗ୍ରହୀର ସହିତ କାର୍ଯ୍ୟକଳାପ କରିଥାନ୍ତି ନୃତ୍ୟ କରିବା ଦ୍ୱାରା ଲୋକମାନଙ୍କର ଆନନ୍ଦ ହୋଇଥାଏ ଏବଂ କିଛି କଳା ବାହାରକୁ ଆସିଥାଏ ଯେଉଁଦ୍ୱାରା ଲୋକମାନେ ଜାଣିପାରନ୍ତି ଏବଂ ଅଛି ବୋଲି ଆଗକୁ ବଢ଼ିବାରେ ସେମାନେ ସାହାଯ୍ୟ କରିଥାନ୍ତି